ଶହେ ଅଣସଠି ଆଠ ହଜାର ନଅଶହ ପନ୍ଦର ଚବିଶ ହଜାର ଆଠଶହ ସତର ଏକ ଲକ୍ଷ କୋଡ଼ିଏ ହଜାର ତିନିଶହ ବାଉନ ନଅ ଲକ୍ଷ ଏକୋଇଶ ହଜାର ପାଞ୍ଚଶହ ତେଇଶ